ଆମ ଗାଁରେ ସେମିତି ମାନେ ଝଗଡ଼ା ହେଲେ ସାଇ ସାହି ପଡ଼ିଶା ଭିତରେ ଝଗଡ଼ା ହେଲେ ଆମର ମାନେ ୱାର୍ଡ଼୍ ମେମ୍ବର୍କୁ ଡାକିକି ଆମେ ସମାଧାନ କରିଥାଉ ଆଉ ଆମ ଗାଁରେ ସେମିତି ଖେଳ ଭିତରେ ଖେଳ ପ୍ରାୟ ହୁଏନି ଆଉ ଯଦି ହୁଏ ସେଇ କ୍ରିକେଟ୍ ଖେଳ ହୁଏ ଆଉ ଆମର ଏଇ ଗଲା ମାସ ଏ ମକର ମକର ପରେ ପରେ ଆମର କ୍ରିକେଟ୍ ଖେଳ ହୋଇଥିଲା ଆଉ ସିଏ କ୍ରିକେଟ୍ ଖେଳ ସମୟରେ ମାନେ ଦୁଇ ଦଳ ଭିତରେ ଝଗଡ଼ା ହୋଇକି ପାଟିତୁଣ୍ଡ ହୋଇକି ମାନେ ପୁରା ମାର ପିଟ ଉପରକୁ କଥା ଯାଇଥିଲା ଆଉ ସେତବେଳେ ସେଇ ତାଙ୍କର ଖେଳର ଯିଏ ମୁଖ୍ୟ ଥିଲେ ସିଏ ଯାଇକି ଆଉ ୱାର୍ଡ଼୍ ମେମ୍ବର୍ଙ୍କୁ ଡାକି ମାନେ ସରପଞ୍ଚ ଆଉ ୱାର୍ଡ଼୍ ମେମ୍ବର୍ ସମସ୍ତଙ୍କୁ ଡାକିକି ମାନେ ସେଇଟାକୁ ସମାଧାନ କରିବା ପାଇଁ ଚେଷ୍ଟା କଲେ ଆଉ ସେଇ ସେମାନଙ୍କ ଭିତର ମାନେ ସେଇ କଥାଟା ସେ ସମାଧାନ ହୋଇଗଲା ଆଉ ଯଦି ନ ହୋଇଥାନ୍ତା ତେବେ ଥାନା ଉପରକୁ ଯାଇଥାନ୍ତା ଆଉ ପୋଲିସ୍ ଆସିକି ସେମାନଙ୍କୁ ବାନ୍ଧିକି ନେଇଥାଆନ୍ତା ଏମିତି କେତେ କ'ଣ ହୋଇଥାନ୍ତା ଆଉ ସେଇ ୱାର୍ଡ଼୍ ମେମ୍ବର୍ ସରପଞ୍ଚ ଭିତରେ କଥାଟା ରହିଗଲା ତେଣୁ ଆଉ ମାନେ କଥାର ସମାଧାନ ହୋଇଗଲା ଆଉ କଥା ଆଗକୁ ବଢ଼ିଲା ନାହିଁ ଆଉ ତା'ପରେ ଖେଳ ଚାଲିଲା ଆଉ ସେମତି କିଛି ଗଣ୍ଡୋଗୋଳ ଆଉ ହୋଇନାହିଁ